ହଁ ନମସ୍କାର ନମସ୍କାର ହଁ ଅଛି ଫୁଲ୍

ଅଛି ହଁ ହଁ ହଁ ହଁ ଦିଆ ହେବ ଆଜି ମଣ୍ଡପ ଲାଗି ତ ଗୋଟେ ପାଞ୍ଚ ଛୋଟଟା ନେବ ବୋଲେ ପାଞ୍ଚ ବଡ଼ଟା ନେବ ବୋଲେ ପନ୍ଦର କୋଡ଼ିଏ ଏନ୍ତା ରେଟ୍ ଫୁଲଦାନୀ କରି ରେଟ୍ ଅଛି

କେଁ କଲର୍ର ରୋଜ୍ ନେବ ଯେ ହଁ ହଁ ହଁ ହଁ ପ୍ଲାଷ୍ଟିକ୍ର ବି ଅଛି ସବୁ ସବୁ ଡିଜାଇନ୍ର ଫୁଲ ମାନ ଅଛି ହଳଦିଆଟା ଧୂପଟା ନାଲଟା ସୂର୍ଯ୍ୟମୁଖୀ ଫୁଲମୁଳିଆଟା ବଡ଼ ବଡ଼ ସାଇଜ୍ର ଫୁଲମାନେ ବି ଅଛି ହଳଦିଆ କଲର୍ଟା ଜହ ହଳଦିଆ କଲର୍ ଲାଲ କଲର୍ ସବୁ ପ୍ରକାର ମିଶାଇ କରି ଦେଲେ ବହୁତ ଭଲ ଦିଶୁଛି ହଁ ସବୁ ମିଶାଇ କରି ଦେଲେ ବହୁତ ଭଲ ଦିଶୁଛି ହଁ ହଁ ହଁ ହଳଦିଆଟା ହଳଦିଆ ରୋଜ୍ ବିନା ଅଛି ହଁ ହଁ ହଁ ହଁ ହଁ ହଁ ସବୁ ଦିଆହେବ ସବୁ ଅଛି ଆଜି ଖାଲି ଆସି କରି ତୁମେ ଦେଖି କରି ନେବ ହଁ ଆସ ହଁ ଆସି ଡେରି ଲାଗିଯିବ ସଜାବ କରବ ପ୍ଲାଷ୍ଟିକଟା ନେବ କେମିତି ଏଇଟା ପ୍ଲାଷ୍ଟିକ ନେବ କି ଅସଲିଟା ନେବ ହଁ ହେଟା ତ ଅଲଗା ନିଆ ନେବ କରବ ସେଥିଲାଗି ପ୍ଲାଷ୍ଟିକ୍ଟା ନେବ ସବୁ କଲର୍ର ହଁ ହଁ ମାର୍କେଟ ଚାଲିଛି ହଁ ଯେନ୍ତାଟା ହେବ ସେନ୍ତାଟା ନେବ କରବ ନିଜେ ଆସିକରି ସବୁ ଦେଖି କରି ନେଇକରି ଯିବ ସବୁଥିରେ ଅଲଗା ଅଲଗା ରେଟ୍ ମାନେ ପ୍ଲାଷ୍ଟିକ୍ରଟା ଅଲଗା ଅଛି ଅସଲି ଫୁଲ ରୋଜ୍ଟା ଏଇଟା ଅଲଗା ଆସି ରେଡ଼୍

ହଁ ହଁ ହଁ ହଁ ଛୋଟ ସାଇଜ ନେବ କି ବଡ଼ ସାଇଜ ନେବ ଯେ ମୋର ଖୁଯିବାରଟା ହଁ ହଁ ହଁ ହଁ ତ ନେବଯେ ଦରରାଟା ନେବ ବାସିଟା ନେବ ହଁ ହଁ ହଁ ହଁ ତ ଫୁଲଟି ସୁନ୍ଦର ଦିଶୁଛି ତେଜ ଲାଗି ସବୁ କଲର୍ର ମିଶାଇକରି ନିଆ ହେବା ହଁ ହେଟା ସିଏ ହଁ ହେଟା ବି ଲାଗବା ତା'ପରେ ଫିର ସେ ଜିନିଆ ଫୁଲ ସେପ୍ଟି ଫୁଲର ହଁ ହଁ ହଁ ହଁ ହେଟି ପତର ଦି ପତର ଵାଲା ବି ଥିବା ତା'ର ହଁ ହଁ ହଁ ହଁ ତୁମେ ଆସ ସବୁ ବାଛି କରି ନେବ କରବ ସବୁ ଅଛି କରିବି ହଁ ସୀମା ରହୁଛେ ହଁ ହଁ